ହଁ ମ୍ୟାଡ଼ମ୍ ନମସ୍କାର ଆଉ ଆପଣଙ୍କ ସାଥିରେ ବହୁତ ଦିନ ହେଲାଣି ଦେଖାହୋଇନି ଆଉ ଆଜି ଯାହା ହେଉ ଦେଖାହେଲା ଆଉ ସେ ରାସ୍ତା କାମ କରିବା ବିଷୟରେ ଆଜି ଟିକିଏ କଥା ହୋଇଯିବା ଆଉ କେମିତି କ'ଣ କରିବା ଆଉ କାହା ପାଖକୁ ଯିବା କ'ଣ କରିବା ସେ ବିଷୟରେ ଟିକିଏ ଆଜି କଥା ହେବା ଆଉ ଆଉ ସେ ଟଙ୍କା ଆଦାୟ ହେଲା ପରେ ମାନେ ମିସ୍ତ୍ରୀ ପାଖକୁ ଯିବା ଆଉ ମିସ୍ତ୍ରୀ କେବେ ଆସିବେ ଆଉ କ'ଣ କରିବେ ସେ ବିଷୟରେ ଜାଣିଲା ପରେ ଜିନିଷ ପତ୍ର ସବୁ ଆଣିକି ରଖିବା ଆଉ ରାସ୍ତାଟା ତିଆରି ହେଲା ଫଳରେ ଆମର କେତେ ସୁବିଧା ହେବ ଗାଁ ଲୋକଙ୍କର ଆଉ ଆପଣ ଜାଣିଛନ୍ତି ତ ଆମର କେ ସରକାର ସରକାର ତ କିଛି କଥା ବୁଝିଲେନି ଆଉ ତେଣୁ ଯାହା ହବ ଏବେ ଆମେ କରିକି ଦେଖେଇବୁ ଆଉ ଇଲେକ୍ସନ୍ ଟାଇମ୍ରେ ସେମାନେ ଖାଲି ଭୋଟ୍ ନେବା ପାଇଁ ଦୁନିଆ କଥା କହିକି ଆମକୁ ଇଏ କରିଦେବେ ତା'ପରେ ଭୋଟ୍ ସରିଲା ପରେ ଆଉ କେହି କାହାରି ମାନେ ଦେଖା ମିଳିବନି ଆମେ ଆଉ କାହା ଉପରେ ନିର୍ଭର ନ କରିକି ଏବେ ଆମେ ନିଜେ ନିଜ ଗୋଡ଼ରେ ଛିଡ଼ା ହେବା ପାଇଁ ଚେଷ୍ଟା କରିବୁ ଆଉ ଆମେ ଗାଁ ଲୋକଙ୍କୁ ଏକଜୁଟ କରିକି ଏ କାମ ରାସ୍ତା କାମ କରିକି ଦେଖାଇବୁ ଆପଣ ଟିକିଏ ସମୟ ଦିଅନ୍ତୁ ହଁ ହଁ ସେ ବିଷୟରେ ତ ମୁଁ ସମସ୍ତଙ୍କ ସାଥିରେ କଥାହେବି ଆଜି କଥା ହେବି ତା'ପରେ ଯାହା ପଇସା ଉଠିବ ତାକୁ ଆଣିକି ମୁଁ ସରପଞ୍ଚଙ୍କ ସହିତ ବି କଥା ହୋଇଛି ଆଉ ସେ ବି କିଛି ସାହାଯ୍ୟ କରିବେ ବୋଲି କହିଛନ୍ତି ଆଉ ତୁମର ଯଦି କେହି ଚିହ୍ନା ପରିଚୟ ଅଛନ୍ତି ତା'ହେଲେ ତୁମେ ବି ତାଙ୍କ ସହିତ କଥା ହୁଅ ତା'ପରେ ସେମାନେ ବି ଆମକୁ କିଛି ସାହାଯ୍ୟ କରନ୍ତୁ ଠିକ୍ ଅଛି